ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା କିନ୍ତୁ ଆଜିକାଲିର ଦୁନିଆ ଆଜିକାଲି ଦୁନିଆର ଲୋକମାନେ ଓଡ଼ିଆ ଭାଷାକୁ ଛାଡ଼ିକି ଇଂରାଜୀ ଭାଷା ଉପରେ ବେଶି ପ୍ରାଧାନ୍ୟ ଦେଉଛନ୍ତି କାହିଁକିନା ସେମାନେ ପାଠ ପଢ଼ିଛନ୍ତି ଆଉ ଅଧା ଲୋକବି ପାଠ ପାଢ଼ିନାହାନ୍ତି ନା ତ ସେଥିପାଇଁ ଦୁଇଜଣଙ୍କ ଭିତରେ ଜଣେ ପାଠ ପଢ଼ିଥିବ ଆଉ ଜଣେ ପାଠ ପଢ଼ିନଥିବ ସେ ଇଂରାଜୀରେ କହୁଥିବେ ଆଉ ଜଣେ ବୁଝି ପାରୁନଥିବେ ଏଇଥିପାଇଁ ତ ଯିଏ ବୁଝିପାରୁନାହାନ୍ତି ତାଙ୍କୁ ବି ତ ଅସୁବିଧା ହେଉଛି ତ ସେଇଥିପାଇଁ ଆମେ ଯେଉଁ କଥା କହୁଛେ ଆମର ମାତୃଭାଷା ହେଉଛି ଓଡ଼ିଆ ଭାଷା ଯଦି ଆମେ ଓଡ଼ିଆରେ କଥା କହିବା ତ ସମସ୍ତେ ବୁଝିପାରିବେ ଆଉ ଆମ ସମସ୍ତଙ୍କ ସହିତ ସ୍ନେହ ସମ୍ପର୍କ ବି ଠିକ୍ସେ ବଜାୟ ହୋଇକି ରହିବ ତ ଆମେ ଓଡ଼ିଆ ଭାଷା ହିଁ କହିବା ଆଉ ଆମ ଦେଶକୁ ବି ଆଗେଇ ନେବା